ଆଉ ଦୋକାନ ସେ ତ ଭଲ ଚାଲୁନି ବେପାର ଠିକ୍ ହେଉନି ନିଜେ ନିଜେ ଚେଷ୍ଟା ତ କରୁଛି ହେଲେ ବି ତ ହେଉନି ଆଉ କି କରାଯିବ ସେଆଡ଼ୁ ଦେଖନା ଗୋଟେ ଜାଗା ଯଦି ଅଛି ସୁବିଧା ଯଦି ଉଠାଇବା ଦୋକାନ ସେଇଠି କରିବି ହଁ ସେଆଡ଼େ ଗୋଟେ ଜାଗା ଫାଗା ଠିକ୍ କରିବାର ଅଛି ନା

ସେୟାତ ମୁଁ ଚାହୁଁଛି ସେଆଡେ ଗୋଟେ ଜାଗା ଠିକ୍ କରି ଦୋକାନ ଫୋକାନ ବେପାର କରିବା ଲାଗି ଇଚ୍ଛା ହେଉଛି